ସାର୍ ମ୍ୟାଡ଼ାମ୍ ନମସ୍କାର ମ୍ୟାଡ଼ାମ୍ ଆପଣଙ୍କ କଲ୍ୟାଣୀ ମଣ୍ଡପରେ ମୁଁ ବୁକିଂ କରିବାର ଥିଲା ମ୍ୟାରେଜ୍ ପାଇଁ ବୋଲି ହଁ ମୁଁ ମ୍ୟାରେଜ୍ ପାଇଁ ବୋଲି ବୁକିଂ କରିବାର ଥିଲା କ'ଣ କେତେ ପଡ଼ୁଛି ଗ୍ରାହକମାନେ ଆମର ଲୋକମାନେ ମିନିମମ୍ ଗୋଟେ ଆସିବେ ଗୋଟେ ପାଞ୍ଚଶହ ପାଖାପାଖି ଆସିବେ ତା ପାଇଁ ବୁକିଂ ଘର କ'ଣ ଦରକାର କ'ଣ ସବୁ ଟିକେ କଇବେକି ହେଲେ ଆପଣ ହଁ ମୋ ବଜେଟ୍ ଫାଇଭ୍ ଲାଖ୍ସ୍ ଭିତରେ ହେବ ଦେଖନ୍ତୁ ଆପଣ କ'ଣ କରିବେ କ'ଣ ନାହିଁ ମୋତେ ଟିକେ କୁହନ୍ତୁ ସେତିକି ଜଣ ହଁ ମ୍ୟାଡ଼ାମ୍ ଠିକ୍ ଅଛି କିନ୍ତୁ ଦେଖନ୍ତୁ ଆମର ବହୁତ ଜଣ ଆସିବେ କଲ୍ୟାଣୀ ମଣ୍ଡପକୁ ବଡ଼ ଅଛି ନା ସାନ ଅଛି କିଛି କ'ଣ କୁହନ୍ତୁ ଆଉ ତାଙ୍କର ଚାର୍ଜେସ୍ କ'ଣ ହବ ତା'ପରେ ଦେଖି ଚାର୍ଜେସ୍ତ କହିଲେ କିନ୍ତୁ ଆହୁରି ଟିକିଏ ଭଲ ପାଇଁ କ'ଣ ଚାର୍ଜେସ୍ ଅଛି କ'ଣ ନାହିଁ ଟିକେ କହିଲେ ଭଲ ହୁଅନ୍ତା ହଁ ମ୍ୟାଡ଼ାମ୍ ଠିକ୍ ଅଛି କିନ୍ତୁ ଆପଣଙ୍କର ଟିକେ ସେ କଲ୍ୟାଣୀ ମଣ୍ଡପ ଏଇକାର ଫଟୋ କ'ଣ ସେଣ୍ଡ୍ କରିପାରିବେ କି କାରଣ ମୁଁ କେବେତ ସେଇଟି ଯାଇନି କିନ୍ତୁ ଶୁଣିଛି ଯେ ସେ କଲ୍ୟାଣୀ ମଣ୍ଡପଟା ଭଲ ସେଥିପାଇଁ ମୁଁ କହୁଛି